ଭୂବନେଶ୍ୱରରେ ବିଭିନ୍ନ ପ୍ରକାର ଶିକ୍ଷାକେନ୍ଦ୍ର ରହିଛି ଯେପରିକି ବିଭିନ୍ନ ଵୈସାୟିକ ଜ୍ଞାନକେନ୍ଦ୍ର ଠାରୁ ଆରମ୍ଭ କରି ଯାନ୍ତ୍ରିକ ଓ କମ୍ପ୍ୟୁଟର ତାଲିମ୍ କେନ୍ଦ୍ର ମଧ୍ୟ ରହିଛି ସେଠାରେ ବିଭିନ୍ନ ଅଞ୍ଚଳର ପିଲାମାନଙ୍କ ଠାରୁ ଆରମ୍ଭ କରି ଛୋଟରୁ ବଡ଼ ଯାଏଁ ସମସ୍ତେ ପାଠ ପଢ଼ି ଉଚ୍ଚଶିକ୍ଷିତ ହୋଇଥାଆନ୍ତି ଯାହାଦ୍ୱାରା ସେମାନଙ୍କୁ ଭଲ ଚାକିରି ମିଳିବାରେ ସୁବିଧା ହୋଇଥାଏ